ଆମ ଜିଲ୍ଲାର ମୁଖ୍ୟତଃ ହେଲା କୁମାର ପୁର୍ଣିମା ଓ ରଜ ଏଥିରେ କୁମାରୀମାନେ ସେମାନଙ୍କର ମଉଜ ମଜଲିସ କରନ୍ତି ଏବଂ କୁମାରପୂର୍ଣ୍ଣିମାରେ ବିଭିନ୍ନ ସାଙ୍ଗ ହୋଇ ଏବଂ ରଜରେ ରଜ ଦୋଳି ଏବଂ ଗୁଜାପିଠା ଖଜା ପୋଡ଼ପିଠା ଇତ୍ୟାଦି ଖାଇ ଏମାନେ ବାରଦୁଆର ସାଙ୍ଗ ପିଲାଙ୍କ ସହିତ ବୁଲିଥାନ୍ତି